ମାଛ ଧରିବା ପାଇଁ ବିଭିନ୍ନ ପ୍ରକାରର ଡ଼ଙ୍ଗା ବ୍ୟବହାର କରାଯାଏ ଯେମିତିକି ସାଧାରଣତଃ ଆମେ ଗାଁ ଗହଳିରେ ସମସ୍ତେ କ'ଣ କରନ୍ତିନା ଅଧିକାଂଶ ମାଛ ଧରାଳି ସେମାନେ ଡ୍ରମ୍କୁ ବାନ୍ଧି ଦିଅନ୍ତି ବାନ୍ଧିକି ତା'ପରେ ବାଉଁଶ ପକେଇ କିମ୍ବା ପଟା ପକେଇ ତାକୁ ଇଏ କରିଦିଅନ୍ତି ବଡ଼ ବଡ଼ ଡ୍ରମ୍ ଉପରେ ଯେମିତିକି ପାଣିରେ ବୁଡ଼େ ନାହିଁ ଏମାନେ ଦୁଇଜଣ ତିନିଜଣ ଆରାମ ସେ ବସି ଜାଲ ପକେଇ ମାଛ ଧରିପାରନ୍ତି ତା' ସହିତ ମଧ୍ୟ କେଉଁମାନେ ଟ୍ୟୁବ୍ର ବି ବ୍ୟବହାର ଟ୍ୟୁବ୍କୁ ମଧ୍ୟ ଡ଼ଙ୍ଗା ସ ଭଳି ବନାଇଥାନ୍ତି ତା' ସହିତ କାଠର ମଧ୍ୟ ଡ଼ଙ୍ଗା ବନା ଯାଇଥାଏ ଯେଉଁଟା କାତ ମାରିକି ବାଉଁଶ ଆହୁଲା ଦ୍ଵାରା କାତ ମାରିକି ସେମାନେ ବ୍ୟବାହାର କରିଥାନ୍ତି ତା' ସହିତ ମଧ୍ୟ ବିଭିନ୍ନ ପ୍ରକାର ବଡ଼ ଡ଼ଙ୍ଗା ଯେଉଁ ଗୁଡ଼ାକ ଅଛି ଛଅ ଜଣ ସାତ ଜଣ ବସି ପାରିବେ ଆଉ ମୋଟର ଲଗା ହେଇଥିବ ସେଥିରେ ମୋଟର ଦ୍ଵାରା ସେ ଡ଼ଙ୍ଗା ଚାଲିଥାଏ ତାକୁ ମଧ୍ୟ ବ୍ୟବହାର କରନ୍ତି ଆଉ ତା' ସହିତ ବଡ଼ ଲଞ୍ଚ୍ ବି ଅଛି ଯେଉଁଟାକି ପୁରା ଡ଼ିଜେଲ୍ରେ ଚାଲିବ ଆଉ ସେଥିରେ ଆରାମରେ ପନ୍ଦର ଜଣ ଦଶ ଜଣ ପନ୍ଦର ଜଣ ଆରାମରେ ଯାଇପାରିବେ ଖାଇବା ପିଇବା ପାନୀୟ ସବୁ ସବୁପ୍ରକାର ସୁବିଧା ନେଇକି ସେମାନେ ଦୀର୍ଘଦିନ ପାଇଁ ଯାଇପାରନ୍ତି ଓ ସବୁପ୍ରକାର ବ୍ୟବସ୍ଥା ସେଥିରେ ମଧ୍ୟ ଶୋଇବା ରହିବା ଏଭଳି ବ୍ୟବସ୍ଥା ମଧ୍ୟ ସେଥିରେ ଥାଏ ଏଭଳି ଡ଼ଙ୍ଗା ସମସ୍ତେ ମାଛ ଧରାଳିମାନେ ବ୍ୟବହାର କରିଥାନ୍ତି